ଆଜ୍ଞା ଆମର୍ କୃଷି ଜାତୀୟ ଦ୍ରବ୍ୟ ବିକିବାର୍ ଲାଗି ଘରୋଇ ଗୁଟେ ମାର୍କେଟ୍ଟେ ଅଛି ସେ ମାର୍କେଟ୍ନୁ ଆଜ୍ଞା ଆମେ ସଭିଏ କରସୁଁ ସେନୁ ସବୁ କିଣା ବିକା ସବୁ ଚାଲ୍ସି ଆରୁ ଯାହା ଆମର୍ ଚାଷୀମାଙ୍କର ବାହାରିଲା ପନିପରିବା ଜାଳା ବାହାରୁ ସବୁ ନେସୁ ସେ ମାର୍କେଟ୍କେ ଆର ସେନ ସେଟା କରସୁଁ ଆମର୍ ଗୁଟେ ହଟ୍ଲି ବୋଲ୍ସନ୍ ହେଟା କେ କହେସନ୍ ଆମ ଘରୋଇ ମାର୍କେଟ୍ ହଟ୍ଲି ଯେନ୍ତା ବୋଲୁଛନ୍ ଆମେ ସେଟା ଆମର୍ ଗଲି ହିସାବେ ହଟ୍ଲି ବୋଲ୍ସୁଁ ତାକେ ସକାଲୁ ଆଜ୍ଞା ବସିଘା ଆର୍ ସେଟା ଯାଏସୁଁ ଆମେ ସେନୁ ସବୁ କିନା ବିକା ସବୁ କରସୁଁ ସେନୁ ସବୁ ତାପରେ ସେନୁ ସେନ୍ କେ ମାଲ୍ ନେସୁ ପକାସୁ ସେନୁ ତାପରେ ବଳ ନିକେ ଯାଆସି ସବୁ ଏନ୍ତା ଚାଲୁଛେ ଏନ୍ତା ଇ ବେପାର୍ ବାର୍ କାଣା ହେଟା ତ ଆମର୍ ମେନ୍ଟା ଆଜ୍ଞା ଏଇ ହଟ୍ଲି ହଟ୍ଲି ଆମର୍ ହଟ୍ଲି ନ ତାପରେ ବଳ ମାର୍କେଟ୍କେ ମାର୍କେଟ୍ନ ଆଉ ଫେର୍ ବଡ଼ ମାର୍କେଟ୍କେ ହେଟା ଯଉଛି ହେନ୍ତା କରି ବଜାର ଚାଲିଛେ